ମୁଁ ସୋସିଆଲ୍ ମିଡ଼ିଆରେ ମୁଁ ଫଟୋ ପୋଷ୍ଟ କରୁନି କାରଣ ଆଜିକାଲି ସୋସିଆଲ୍ ମିଡ଼ିଆରେ ଯେଉଁ ଫଟୋ ପୋଷ୍ଟ କରିବା ଦ୍ୱାରା ବିଭିନ୍ନ ବିଭିନ୍ନ ବ୍ଲାକ୍ମେଲ୍ ମଧ୍ୟ କରୁଛନ୍ତି ଆଉ ସେ ଫଟୋକୁ ମଧ୍ୟ ବିଭିନ୍ନ ପ୍ରକାର ଭାଇରାଲ୍ ମଧ୍ୟ କରୁଛନ୍ତି ତେଣୁ ମୁଁ ସେ ସୋସିଆଲ୍ ମିଡ଼ିଆ ଠାରୁ ମୁଁ ଦୂରତା ରକ୍ଷା କରୁଛି ସେ ସୋସିଆଲ୍ ମିଡ଼ିଆ ଥେରେ ବିଭିନ୍ନ ପ୍ରକାର ନକାରାତ୍ମକ ମଧ୍ୟ ଆଜିକାଲି ଜିନିଷ ଭାଇରାଲ୍ କରୁଛନ୍ତି ଆଉ ଗୋଟିଏ ଗୋଟେ ଭଲ ପୋଷ୍ଟ ଫଟୋକୁ ମଧ୍ୟ ବିଭିନ୍ନ ପ୍ରକାର ଖରାପ କରିକିରି ମଧ୍ୟ ସେଇଟାକୁ ବିଭିନ୍ନ ପ୍ରକାର ଭାଇରାଲ୍ ମଧ୍ୟ କରିଦଉଛନ୍ତି ଫଳରେ ସେହି ଝିଅର ସମ୍ମାନ ମଧ୍ୟ ସମ୍ମାନ ଉପରେ ମଧ୍ୟ ଆଙ୍ଗୁଠି ଉଠାଯାଉଛି ସେଇଥିପାଇଁ ମୁଁ ସୋସିଆଲ୍ ମିଡ଼ିଆ ଠାରୁ ଦୂରରେ ରହି ମୁଁ ସେ ଫଟୋ ମଧ୍ୟ ପୋଷ୍ଟ କରୁନି